ସେ ଗୋଟେ ଏନ୍ ଜି ଓ ନା

ହେଲୋ ହଁ ଏନ୍ ଜି ସି କହୁଥିଲେ କି ହଁ ଏନ୍ଜିଓରୁ କହୁଥିଲେ କି ହଁ ଆଉ ମୁଁ କହୁଛି କି ଆମ ଆମ ଗାଁରେ ଆମ ଗାଁରେ ଇଏ ଟିକେ ପଇସା ସାହାଯ୍ୟ କଲେ ଆମମାନଙ୍କୁ ଟିକେ ଭଲ ହେବ ଆମେ ଯେମିତିକି ଆପଣ ଯାହା କିଛି ମୋତେ ପଇସା ଦେବେ ତାକୁ ମୁଁ ଆଣିକି ଗାଁ ରେ ଆମ ଗାଁରେ ବହୁତ ଜିନିଷ ସୁବିଧା ଅଛି ଲୋକମାନଙ୍କୁ ମୁଁ ନେଇଛି ଲୋକମାନଙ୍କୁ ମୁଁ ନେଇ କି କିଛି କରିବାକୁ ଚାହୁଁଛି ଯେମିତିକି ଆମ ଏଠି ବହୁତ ଅସନା ମାନେ ବହୁତ କଚରା କରି ରଖିଛନ୍ତି ତୁମେ ତୁମ ଘରେ କିଛି ଜିନିଷ ଯେମିତି ଯେମିତି କି ଗାଁରେ କ'ଣ ଯେମିତି ଦୋକାନ ଗୋଟେ କରି ଦେଲେ ଛଅ ମାସ ଏୟା ଛତୁ ଯେମିତି ହେଲା ଛତୁ ଛତୁ ଘରେ ବସେଇକି ବନାନ୍ତି ହୁଁ ଆଉ ଆମେ ଯେମିତି ଦଶ ଲୋକକୁ ନେଇକି କେମିତି ଛତୁ ଫ୍ୟାକ୍ଟ୍ରିରେ ଆଉ ଘରେ ଆମେମାନେ ଦଶ ଲୋକ ମିଶିକି ଛତୁ ତିଆରି କରି ତାକୁ ବିକ୍ରି କଲେ ଆମମାନଙ୍କ କିଛି ପଇସା ହେବ ଆଉ ଆମମାନଙ୍କର କିଛି କିଛି ରୋଜଗାର ହୋଇଯିବ ଆଉ ଆପଣମାନେ ଟିକେ ସାହାଯ୍ୟ କଲେ ଭଲ ହେବ ସେଇୟା କହୁଥିଲି ଆପଣ ଟିକେ ସାହାଯ୍ୟ କରିଥାନ୍ତେ ମୋତେ ଆପଣ ଏନ୍ ଜି ଓ ତାଙ୍କ ପାଖରେ ଗଲି ଆଉ ଆଉ ଯାହା ଆପଣ ଯାହା ମୁଁ ପଇସା ନେଇଛି ଯାହାଠୁ ପଇସା ଆଣିଲେ ସବୁ ଆମ ଗାଁ ପାଇଁ ଭଲ ହେବ ଆମ ଭିଲେଜ୍ ପାଇଁ ଭଲ ହେବ ସମସ୍ତେ ମିଶି ଗୋଟେ କାମ କଲେ ଆମମାନଙ୍କ କିଛି ଭଲ ଉନ୍ନତି ହୋଇଯିବ ଆମ ଗାଁର ଯଦି କିଛି ସୁବିଧା ହୋଇ ଯିବ ଲୋକମାନଙ୍କ ସୁବିଧା ହେବ କିଛି ଉଁ ଯେମିତିକି ମାନେ ଏଠି କ'ଣ ଗାଁରେ ତ କିଛି ନାହିଁ ଯେମିତି ବି କିଛି ରୋଜଗାର ହୋଇଯିବ ତ କିଛି ଆମେମାନେ କରିବେ ସାଙ୍ଗରେ ମିଶିକି ଆମକୁ କିଛି ବି ଯାହା ଅଛି ସମସ୍ତେ ଟିକେ ତାଙ୍କ ହାତରେ ଥିବ ସେଇ ପାଇଁ ମୁଁ ଚାହୁଁଛି କି ଆପଣ ଆପଣ ମୋତେ ଇଏ ଦିଅନ୍ତୁ ପଇସାଟା ଦିଅନ୍ତୁ ବୁଝିଲେ ଅର୍ ଆଉ ଯେମିତି ଆମ ଗାଁରେ ଗାଁରେ ତ ଦେଖିଥିବେ ଗାଁରେ ତ ବେଶୀ ସୁବିଧା ନାହିଁ ସେଥିପାଇଁ ଆପଣ ମୁଁ ଏଇ ଗାଁରେ ମେନ୍ ମୁଖିଆ ହେଉଛି ମୁଁ ସେହିପାଇଁ ଚାହୁଁଛି ଯେ ଆପଣ ମୋତେ ଏନ୍ ଜି ଓ ଆପଣ ଆପଣ ମୋତେ କିଛି ଡୋନେସନ୍ ଦେଇ ଦେବେ ହେଲେ ସମସ୍ତଙ୍କ ପାଇଁ ଭଲ ହେବ ଆମ ଗାଁ ପାଇଁ ଭଲ ହେବ ସେଇୟା ସେଇୟା କହୁଥିଲି ଆପଣ ଯାହା ହେଲେ ଆମେମାନେ ସେଇ ଠିକ୍ ଅଛି ସାହାଯ୍ୟ କରନ୍ତୁ ଯେ ଆମ ଗାଁ ପାଇଁ ବି ଭଲ ହେବ ଆଉ ଯେମିତିକି ସମସ୍ତେ ଭଲସେ ମିଶିକି ଚଳେଇ ପାରିବେ ଆଉ ଏକଜୁଟ୍ ହୋଇକି ଆମେମାନେ ରହି ପାରିବେ ଆଉ ସମସ୍ତେ ଖୁସିରେ ରହି ପାରିବେ ଟିକେ ଦେଖନ୍ତୁ ଆପଣ ଚେଷ୍ଟା କରିକି ଆମ ଆମମାନଙ୍କୁ ସହାୟତା କରନ୍ତୁ ଯେତିକି ଆମେମାନେ ଭଲରେ ଆମମାନଙ୍କ ଚଳିବ ଆମମାନେ ଭଲସେ ରହିବୁ ଠିକ୍ ଅଛି